ଆମ ଅଞ୍ଚଳରେ ବା ସଂସ୍କୃତିରେ ମହିଳା ମାନଙ୍କର ଋତୁସ୍ରାବ ଗୁଡ଼ିକୁ ଅତ୍ୟନ୍ତ ଦାୟିତ୍ୱ ଓ ଗୁରୁତ୍ବପୂର୍ଣ୍ଣ ଭାବେ ନିଆଯାଇଥାଏ ସେଇ ସମୟ ବା ଦିନ ଗୁଡ଼ିକରେ ସେମାନଙ୍କୁ କୌଣସି କାର୍ଯ୍ୟ କରିବାକୁ ଦିଆ ଯାଇନଥାଏ ଓ ବିଭିନ୍ନ ପ୍ରକାର ଶାରୀରିକ ବା ମାନସିକ ଚାପରୁ ମଧ୍ୟ ଦୂରେଇ ରଖାଯାଇଥାଏ ସେମାନଙ୍କୁ ଯଥା ସମ୍ଭବ ବିଶ୍ରାମ କରିବାକୁ ବା ଆରାମ କରିବାକୁ କୁହାଯାଇଥାଏ ଓ ଆଗରୁ ଏତେଟା ନିୟମ ବା କିଛି ମାନି ଚଳୁନଥିଲେ ଲୋକମାନେ ସେଇ ବାବଦରେ ସ୍ୱଚ୍ଛତା ବିଷୟରେ ମଧ୍ଯ ଏତେ କିଛି ଜାଣିନଥିଲେ କିନ୍ତୁ ବର୍ତ୍ତମାନ ସମାଜରେ ଆଉ ସେଇ ପ୍ରକାର ଅ ଲୁଚାଛପା ବା ଲଜ୍ୟା କର ଜିନିଷ କିଛି ନାହିଁ ତେଣୁ ସବୁ କିଛି ଜିନିଷକୁ ଲୋକମାନେ ଅତି ଦାୟିତ୍ୱର ସହ ଓ ସ୍ୱଚ୍ଛତାର ସହ ପାଳନ କରୁଛନ୍ତି ସେଗୁଡ଼ିକ ବହୁତ ଗୁ ଅତ୍ଯନ୍ତ ଗୁରୁତ୍ବପୂର୍ଣ୍ଣ ଘଟଣା ଏବଂ ସେ ବାବଦରେ ବିଭିନ୍ନ ପ୍ରକାର ସ୍ବଚ୍ଛାସେବୀ ଓ ସ୍ବୟଂସହାୟକ ଦଳ ଗୁଡ଼ିକ ବିଭିନ୍ନ ପ୍ରକାର ଆହ୍ୱାନ ଓ ଓ ବିଭିନ୍ନ ପ୍ରକାର ଯଥା ପରିସ୍କାର ରହିବା ଓ ସେଥିରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଘଟଣା ମଧ୍ୟ ଆମକୁ ବର୍ଣ୍ଣନା କରୁଛନ୍ତି ଓ ତାକୁ ଘରର ମହିଳା ବା ଯେ କୌଣସି ପରିବାରର ଲୋକ ବା ସଦସ୍ଯ ରହିଲେ ମହିଳା ସଦସ୍ଯ ସେମାନେ ମିଶି ତାଙ୍କର ଯତ୍ନ ନେଇ ଦାୟିତ୍ବ ର ସହ ସ୍ୱଚ୍ଛତାର ସହ ସେଇ ଦିନ ଗୁଡ଼ିକୁ କଟାଉଛନ୍ତି